ଆମ ଜିଲ୍ଲାରେ ନାରୀମାନଙ୍କର ସମ୍ମାନ ଦିଆଯାଏ ତଥାପି ତଥାପି ଆମର୍ ଜିଲ୍ଲାନେ ଖୁବ୍ ଇଟା ଇଟା ନାରୀ ମାନକେ ଅବହେଲିତ ବିଧବା ମାନକେ ଅବହେଲିତ ବି ହଉଛନ୍ କେତେ ଜାଗାନେ କେତେ କୁସଂସ୍କାର୍ କୁ ଅନ୍ଧବିଶ୍ବାସନେଁ ବି ଚାଲିଛେ ଆମର୍ ଜିଲ୍ଲାନେ ନାରୀ ମନକେ ତଥାପି ବହୁତ୍ ସରକାର୍ ଖୁବ୍ ଇଟା କରୁଛନ୍ ସେଥିର୍ କାଯେ ଆମର୍ ଜିଲ୍ଲାନେ ନାରୀ ମାନକେ ଏବେ ବହୁତ୍ ଆଗକେ ଯାଉଛନ୍ ନାରୀ ମାନେ ସେ ପାଠ୍ ବି ପଢ଼ୁଛନ୍ ଚାକିରି ବି କଲେନେଁ ସବୁ ତାକଁର୍ ଶିକ୍ଷାଗତ ଯୋଗ୍ୟତା ପୂରା ବଢ଼ିଯାଉଛେ ଆରୁ ଆଗର୍ ଏତକି ନାଇଁ ହେବାର୍ ନେଁ ଏବେ ନାରୀ ମାନେ ଆଗନୁ ଆଗ ବେଶୀ ଇଟା ହେଉଥିଲେ ନିର୍ଯାତନା ପୁଥିଲେ ତା'ପରେ ଏବେ ଗାଁ ଗାଁନେ ସଂଗଠନ୍ ହେଲା ଗ୍ରାମ ସଂଗଠନ୍ ତା'ପରେ ନାରୀ ଶକ୍ତୀକରଣ ହଉଛେ ସେଥିପାଇଁ ସବୁ ନାରୀମାନଙ୍କର୍ ଉନ୍ନତି ହଉଛେ ଆମର୍ ଜିଲ୍ଲା ବହୁତ୍ ଆଗକେ ନାରୀ ମାନକେ ଶିକ୍ଷା କାଯେ ଉନ୍ନତି ଚାଲିଛେ ନାରୀ ମାନକର୍ ଶିକ୍ଷା ଅଧିକ୍ ଅଛେ ପୁରୁଷ୍ ପିଲାନୁ ନାରୀ ମାନକର୍ ଶିକ୍ଷା ଏବେ ବର୍ତ୍ତମାନ୍ ବହୁତ୍ ଅଧିକରେ ଅଛେ ଆଗର୍ ଏନ୍ତି ଇଟା ଅନ୍ଧବିଶ୍ବାସକେ ଲୋକ୍ ଆର୍ ବିଶ୍ବାସ ନାଇଁ କରବାର୍ ନେଁ